ପଶୁପାଳନ ସମ୍ବନ୍ଧରେ ବିଭିନ୍ନ ଆଇନ ମାଧ୍ୟମରେ କରାଯାଇଥାଏ ପଶୁପାଳନ ପାଇଁ ବହୁତ ବହୁତ ବଡ଼ ବହୁତ ବଡ଼ ପ୍ରକାର ଘର ଏବଂ ସ୍ଥାନ ଦରକାର ଏହାଦ୍ୱାରା ସେମାନଙ୍କର ଭଲ ଭାବରେ ଭ୍ରମଣ ଏବଂ ବୁଲାବୁଲି ପାଇଁ ଦରକାର ଏବଂ ସେଥିରେ ଭଲ ବହୁତ ଭଲ ଡ୍ରେନେଜ୍ ସିଷ୍ଟମ୍ କରିବା ଦରକାର ଯାହାଦ୍ୱାରା ତାଙ୍କର ମଳମୂତ୍ର ନିଷ୍କାସନ ପାଇଁ ସାହାଯ୍ୟ ହେବ ଏବଂ ଭେଣ୍ଟିଲେଟର୍ ମାଧ୍ୟମରେ ସେମାନଙ୍କର ଗୃହରେ କିମ୍ବା ସ୍ଥାନରେ ଭଲ ଭେଣ୍ଟିଲେଟର୍ କରିବା ଦ୍ୱାରା ସେମାନଙ୍କ ବାୟୁ ଯିବା ଆସିବାରେ ସାହାଯ୍ୟ ହେବ ଏବଂ ତାଙ୍କୁ ବହୁତ ପ୍ରଚୁର ପରିମାଣରେ ଜଳ ଏବଂ ତାଙ୍କର ସମ୍ବନ୍ଧୀୟ ମେଡ଼ିସିନ କିମ୍ବା ଔଷଧ ତାଙ୍କୁ ଦେବା ଏବଂ ଖାଦ୍ୟ ଜଳ ବହୁତ ପ୍ରଚୁର ଦେବା ଯେପରି ତାଙ୍କର ଦେହ ଯେମିତି ଅସୁସ୍ଥ ନ ହୁଅନ୍ତୁ